ମୁଁ ମୋ ବାପା ଓ ଜେଜେବାପାଙ୍କଠାରୁ ବହୁତ ରାଜା ଆଉ ଯୋଦ୍ଧାମାନଙ୍କ ବିଷୟରେ ଶୁଣିଛି ସେଥିମଧ୍ୟରୁ ବକ୍ସି ଜଗବନ୍ଧୁ ଗୋପବନ୍ଧୁ ଦାସ ବୀର ସୁରେନ୍ଦ୍ର ସାଏ ସମୁଦ୍ର ଗୁପ୍ତ ରାଜା ଦିବ୍ୟ ସିଂହଙ୍କ କଥା ସେମାନେ କହୁଥିଲେ ସେମାନେ ବକ୍ସି ଇଂରେଜମାନେ ଶାସନ କଲାବେଳେ ବହୁତ କଷ୍ଟ ମଧ୍ୟରେ ଆମ ଦେଶକୁ ସ୍ଵାଧୀନ ଆଣିଥିଲେ ଗୋପବନ୍ଧୁ ଦାସ ଜଣେ ସମାଜସେବୀ ଥିଲେ ସିଏ ଦେଶପାଇଁ ବା ଉତ୍କଳ ପାଇଁ ବହୁତ କିଛି କରିଛନ୍ତି